ମୁଁ ଭାବୁଛିି ଜଣେ ଫଟୋଗ୍ରାଫର୍ଙ୍କର ଭୂମିକା ବଦଳିଛିି ବୋଲି ଭାବୁଛିି ଆଗେ ଛୋଟ କ୍ୟାମେରା ଥିଲା ଆଉ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଫଟୋ ସବୁ ବାହାରୁଥିଲା ଆଉ ଏବେ ଏବେର କ୍ୟାମେରା ଭଲ ଅଛି କିନ୍ତୁ ଏବେ ଫୋନ ସମସ୍ତେ ଧରନ୍ତି ତାଙ୍କ ଫୋନରେ ଫଟୋ ଉଠାନ୍ତି କ୍ୟାମେରାରେ ଏତେ ଫଟୋ ଉଠାଉ ନାହାନ୍ତି ଆଉ ଆଗେ ତ ଫଟୋ ଉଠାଉଥିଲେ ବେଳେ ଶୀଘ୍ର ଦେଉନଥିଲେ କେତେ ଦିନ ଦୁଇ ତିନି ଦିନ ପରେ ଦେଉଥିଲେ ଆଉ ଏବେ ଏମିତି ହେଇଯାଇଛି କି ଏବେ ହିଁ ଫଟୋ ଉଠାଇକି ଦେଉଛନ୍ତି ସାଙ୍ଗେ ସାଙ୍ଗେ ଏବେ ଶୀଘ୍ର ହିଁ ଫଟୋ ଦେଉଛନ୍ତି ଆଉ ଆଜିକାଲି ତ ଏତେ ଫଟୋ କ୍ୟାମେରାରେ ଉଠାଉ ନାହାନ୍ତି ସମସ୍ତେ ଫୋନ ଧରୁଛନ୍ତି ଫୋନରେ ହିଁ ଉଠାଉଛନ୍ତି ଫଟୋ କୁଆଡ଼େ ବି ଯାଆନ୍ତି ଫଟୋ ଉଠାନ୍ତି ଯେଉଁ ବି ଜାଗା ଯିବେ ଫଟୋ ସମସ୍ତେ ଉଠାଇ ଉଠାଇଥାନ୍ତି ଆଉ ଆଗର ଆଗର ଫଟୋଗ୍ରାଫି ପୁରା ଅଲଗା ହେଇଥିଲା ଆଉ ଏବେର ଫଟୋ ପୁରା ଅଲଗା ଆଉ ମୋତେ ଲାଗୁଛି ଫଟୋଗ୍ରାଫିର ଯେଉଁ ଭୂମିକା ବଦଳି ଯାଇଛି ବୋଲି